ଆମ ଅଞ୍ଚଳରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନପ୍ରକାରର ଉପାୟ ଅଛି ଯେପରି କି ପାର୍କ ଅଛି ମନ୍ଦିର ଅଛି ପାଖରେ ଗୋଦ ଗୋଦା ଭଳି ଝରଣା ମଧ୍ୟ ଅଛି କିନ୍ତୁ ଏହାବ୍ୟତୀତ ଆମକୁ ଯଦି ଅତି ସୁନ୍ଦର ଆଉ ଗୋଟିଏ ବଡ଼ ପାର୍କଟିଏ ହୋଇଥାନ୍ତା ପରିବହନ ସଂସ୍ଥା ବିଷୟରେ ଟୁରିଷ୍ଟ ମାନଙ୍କୁ ଆଣି ନେବା ଅଣା କରିବା ପାଇଁ କିଛି ଭଲ ବସ୍ର ଯୋଗାଣ ହୋଇଥାନ୍ତା ସୁରକ୍ଷାରେ ଅତିଥିମାନଙ୍କୁ ବା ପର୍ଯ୍ୟଟକମାନଙ୍କୁ ଆଣି ସୁରକ୍ଷାରେ ସେମାନଙ୍କୁ ତାଙ୍କ ଦାୟିତ୍ୱରେ ପହଞ୍ଚାଇବା ଏଭଳି କାର୍ଯ୍ୟ ହୋଇଥାନ୍ତା ଆକର୍ଷଣୀୟ ଭଳି ମନ୍ଦିରରେ ଆହୁରି ଅନେକପ୍ରକାର ଆକର୍ଷଣରେ ଜିନିଷ ଗୁଡ଼ିକ ତିଆରି କରାଯାଇଥାନ୍ତା ଫାର୍ଷ୍ଟ ତ ଶିଳ୍ପୀ ଗୁଡ଼ିକ ରଖାଯାଇଥାନ୍ତା ଓ ବଡ଼ ପାର୍କରେ ଗଛପତ୍ର ଲଗାଯାଇ ଗୋଟିଏ ଫରେଷ୍ଟ ଗାର୍ଡ଼େନ ମଧ୍ୟ ହୋଇଥିଲେ ଭଲ ହୋଇଥାନ୍ତା